ଓଡିଶାରେ ଲୋକମାନଙ୍କର ପ୍ରତି ଲୋକଙ୍କର ଇଚ୍ଛା ପ୍ରତି ଲୋକଙ୍କର ପ୍ରତିଦିନର ଇଚ୍ଛା କି ଆଜିର ସମ୍ବାଦ ବା ଆଜିର ଖବର କ'ଣ ଅଛି ସେଇଟା ଆମେ ଜାଣିବା

ଯେମିତି ହେଲେ ଥାଏ ଟେଲିଭିଜନର ମାନେ ଲୋକମାନେ ମନୋରଞ୍ଜନ କରିବା ପାଇଁ ବହୁତ ମାଧ୍ୟମ ଅଛି କିନ୍ତୁ ମୁଁ କହିବାକୁ ଚାହେଁ ଯେ ଆମ ଓଡ଼ିଶାର ପ୍ରତ୍ୟେକ ଲୋକ ପ୍ରତ୍ୟେକ ଛୋଟ ପିଲା ସମସ୍ତେ ପ୍ରତିଦିନ ସକାଳୁ ଉଠି ପ୍ରଥମେ ଖବର କାଗଜ ବା ଟିଭିରୁ ଖବର ଦେଖନ୍ତୁ